ହ୍ୟାଲୋ ଆପଣ ଆମ ଅଞ୍ଚଳର ରେଷ୍ଟୁରାଣ୍ଟରୁୁ କହୁଛନ୍ତି କି ମୁଁ ପୁଷ୍ପା ସାହୁ କହୁଥିଲି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡ଼ର କରିଛି ଏବଂ ଭାତ ଡାଲି ତରକାରୀ ଚିକେନ୍ ମଟନ୍ ଏହି ଖାଦ୍ୟ ମାନେ ମୁଁ ଅନଲାଇନ୍ ଅର୍ଡ଼ର କରିଛି ଏବଂ ମୁଁ ସମୟ ଅନୁସାରେ ମୋର ଘରେ ଏହା ହୋଟେଲ ଥିବାରୁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଅର୍ଡ଼ର କରିବାକୁ ଚାହୁଁଛି ଆପଣଙ୍କ ରେଷ୍ଟୁରାଣ୍ଟର ନାନା ଜୋମାଟୋ ଜୋମାଟୋ ଜୋମାଟୋ ରେଷ୍ଟୁରାଣ୍ଟ ଏବଂ ମୋର ଠିକଣା ହେଉଛି ଆଗଲପୁର ବ୍ଲକ୍ ଏବଂ ଫଟାମୁଣ୍ଡା ଗ୍ରାମରୁ ମୁଁ ଅର୍ଡ଼ର କରିଛି ସେଥିପାଇଁ ଆପଣଙ୍କ ରେଷ୍ଟୁରାଣ୍ଟର ଖାଦ୍ୟ ଭଲ ଲାଗିଥିବାରୁ ମୁଁ ଆହୁରି ଅର୍ଡ଼ର କରିବାକୁ ଚାହୁଁଛିି ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ମାନେ ଅଛି ଥାନା ଜିଲ୍ଲା ବଲାଙ୍ଗୀର ଅବସ୍ଥିତ ଖାଦ୍ୟ ଯଦି ଭଲ ଲାଗିଥିବାରୁ ମୁଁ ତୁମକୁ ଅନ୍ୟବାଦ ଦେଉଛି ଧନ୍ୟବାଦ ଦେଉଛି ଏବଂ ଆପଣଙ୍କ କମ୍ପାନୀ ସହିତ ମୁଁ ଯୋଗାଯୋଗ କରିବାକୁ ଚାହୁଁଛି କାହିଁକିନା ତାଙ୍କୁ ନିୟସ୍ପ ଭାବରେ ଧନ୍ୟବାଦ ଜଣାଇବାକୁ ଚାହୁଁଛି